ସାଧାରଣତଃ ବିଦ୍ୟାଳୟର ଛାତ୍ରମାନଙ୍କୁ କଳା ଓ ହସ୍ତଲିପି ଅନେକ ପ୍ରକାର ଭାବରେ ଶିକ୍ଷା ସେମାନଙ୍କୁ ଦିଆଯାଇ ଥାଏ ସପ୍ତାହରେ ଗୋଟିଏ ଦିନ ସେମାନଙ୍କୁ ଏହିସବୁ କାର୍ଯ୍ୟରେ ରଖାଯାଏ ଯିଏ ଯେଉଁ ଯେଉଁ ଶିକ୍ଷକ କଳା କରାଇବେ ସେମାନେ ସେମାନଙ୍କ ସବୁ ସବୁ ସପ୍ତାହରେ କହିବେ ଯେ ଜଣେ ଜଣେ ଗୋଟେ ଗୋଟେ କିଛି ନା କିଛି ଘରରୁ ମାଟି ତିଆରି କିଛି ନା କିଛି ଗୋଟେ ଆଣିବ ଏଇଟା ହଉଛି କଲା ଶିକ୍ଷକମାନେ ନିଜେ ଶିଖାଇ ଦେବେ ଏଇଟା ହେଉଛି କଳା ହସ୍ତଲିପି ହଉଛିି ପ୍ରତ୍ୟେକ ଦିନ ସ୍କୁଲରେ ଆସିଲେ ହସ୍ତାକ୍ଷର ଲେଖନ୍ ଭଲ ହ୍ୟାଣ୍ଡରାଇଟିଂ ଏଇସବୁ ହେଉଛି ଗୋଟେ ଗୋଟେ ହସ୍ତଲିପି କଳା କଣ୍ଢେଇ ତିଆରି ଏଇଟା ହେଉଛି ଆମର କଳା ଶିକ୍ଷକମାନେ ଏହିପରି ଭାବରେ ସବୁ ଶିଖାନ୍ତି ଏହା ହେଉଛି ଗୋଟେ ଗୋଟିଏ କଳା ଯେଉଁମାନେ କି ବଡ଼ ହେଇକି ମଧ୍ୟ ଏହାର କିଛି ପ୍ରଭାବ ସେମାନଙ୍କ ଉପରେ ପଡ଼ନ୍ତି ଯଦି ସେମାନେ କିଛି ନପାରିବେ ସେମାନେ ଏହିସବୁ କରିକି ମଧ୍ୟ ଜୀବନରେ ପଇସା କମାଇ ପାରିବେ ତେଣୁ ସମସ୍ତ ମଧ୍ୟ ସମସ୍ତେ ସ୍କୁଲ୍ ଗଲେ ମଧ୍ୟ ବିଦ୍ୟାଳୟରେ ଏଇସବୁ କାର୍ଯ୍ୟ ଶିଖବା ଉଚିତ୍ କଳା ଓ ହସ୍ତଲିପି ବୋଥ୍ ଦୁଇଟା ଯାକ ଶିଖବା ଉଚିତ